ବିକଶିତ ଦୁନିଆଁ ଉପରେ ମତାମତ ଆଗରୁ ଆମ ପାଖରେ ନଥିଲା ଫୋନ ନଥିଲା ଯେଉଁ ଟାଇମରେ ଆମେ କାହା ସହିତ କଥାବାର୍ତ୍ତା ହୋଇପାରୁ ନଥିଲୁ ଚିଠି ମାଧ୍ୟମରେ ଦେଉଥିଲୁ ଏବେ ଚିଠି ବନ୍ଦ ହେବା ପରେ ଯାହା ବି ଦରକାର ଆମେ ଫୋନ ମାଧ୍ୟମରେ କହୁଛୁ ଆଗ ଛୁଆମାନଙ୍କର ଖାଦ୍ୟ ପଦାର୍ଥ ଏଗୁଡ଼ା ବି ବହୁତ ନର୍ମାଲି ଖାଉଥିଲେ ଛୁଆମାନେ ଏବେ ବହୁତ ମାନେ ଯେଉଁଟା ଆମେ ଖାଇଲେ ବି ଦେହ ପ୍ରତି ବି କ୍ଷତିକାରକ ହେଉଛି ସେହି ଭଳିଆ ଖାଦ୍ୟ ବି ଖାଉଛନ୍ତି ଛୁଆମାନେ ଆଉ ଡ୍ରେସ ପୋଷାକ ଉପରେ କହିବାକୁ ଗଲେ ଆଜିକାଲି ଯେମିତି ମା'ମାନେ ପିନ୍ଧୁଛନ୍ତି ଡ୍ରେସ ପୋଷାକ ସେ ଉପରେ ବି ଆମକୁ ବି ଧାରଣା ଯେ ଛୋଟ ଛୋଟ ଡ୍ରେସ ପିନ୍ଧି ବି ମା'ମାନେ ବାହାରୁଛନ୍ତି ଝିଅମାନେ ବି ସେହି ଶିକ୍ଷା ପାଉଛନ୍ତି ଯଦି ମା' ଯଦିବି ଭଲ କଲା ତ ଝିଅ ବି ସେମିତି ସେହି କାମରେ ରହୁଛି ଆଉ ଦୁନିଆଁ ପରିବର୍ତ୍ତନ ତ ନିହାତି ହୋଇଛି ଆଗ କାଳରେ ପାଣି ଆମେ ଚୁଆଁରୁ ପିଉଥିଲୁ କି କୂଅଁରୁ କାଢ଼ିକି ପିଉଥିଲୁ ଏବେ ସେମିତି ନାଇଁ ଯେ ଘର ଘର ହେଲାଣି ଆଉ ଟ୍ୟୁବୱେଲ୍ ଲାଗିଲାଣି ତାପରେ ବୋରିଙ୍ଗ ଖୋଳା ହେଲାଣି ସେ ମଧ୍ୟରେ ପାଣି ବି ମଧ୍ୟ ପାଉଛନ୍ତି ଖବରକାଗଜ ବି ଆମେ ଅଫିସିଆଲି କାମ କଲେ ବି ଯେମିତି ଚିଠି ପତ୍ର ଆସୁଥିଲା ସେ ମାଧ୍ୟମରେ ବି ଚିଠିରେ ତ ନାହିଁ ଫୋନ୍ ମାଧ୍ୟମରେ ଆମେ ପାଉଛୁ ଖାଦ୍ୟ ପଦାର୍ଥ ବି ଏମିତି ଘରକୁ ବି ଏବେ ଘରକୁ ପାଖକୁ ବି ଘରକୁ ବି ଖାଦ୍ୟ ଅସୁଛି ଆମେ ଯେମିତି ଦୋକାନକୁ ଗଲେ ସଉଦା କିଣୁଛୁ ସେମିତି ବି ହେଉନି ଘରକୁ ଜିନିଷ ପତ୍ର ଆସୁଛି